ଆମ ଅଞ୍ଚଳରେ ଲୋକମାନେ ପୁରୀକୁ ଯିବା ପାଇଁ ପସନ୍ଦ କରନ୍ତି ପୁରୀ ହେଉଛି ଏକ ଦର୍ଶନୀୟ ସ୍ଥାନ ପୁରୀର କାଲୁ କାରୁକାର୍ଯ୍ୟ ଏମିତି ନିର୍ମାଣ କରାଯାଇଛି ଯାହାକି ଲୋକମାନଙ୍କୁ ଆକର୍ଶିତ କରିଦେଇଛି ଏହା ବ୍ୟତୀତ ସବୁଠାରୁ ବଡ଼ କଥା ହେଲା ଯେ ପୁରୀର ମନ୍ଦିର ନିର୍ମାଣ ସହିତ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ ଆସିଥାନ୍ତି କାହିଁକି ନା ବଡ଼ ଦେଉଳରେ ଜଗନ୍ନାଥ ହେଉଛନ୍ତି ପ୍ରସିଦ୍ଧ ଦେବତା ଏହା ବ୍ୟତୀତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି ଭଗବାନଙ୍କୁ ଦର୍ଶନ କଲେ ନିଜର ମନକୁ ଧନ୍ୟ ବୋଲି ମନେ କରୁଛନ୍ତି